ମୋ ଜୀବନରେ ପାଠ ପଢ଼ାକୁ ନେଇକି ବହୁତ ସଂଘର୍ଷ ଚାଲିଥିଲା ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି ମୁଁ ଯେମିତିକି ମୁଁ ସାନବେଳେ ପାଠ ପଢ଼ିଲା ବେଳେ ଯେଉଁ ଟାଇମରେ ସ୍କୁଲ ଟାଇମରେ ପଢ଼ୁଥିଲି ମୁଁ ସେ ଟାଇମରେ ଆମ ଗାଁ ଠାରୁ ସ୍କୁଲ ହେଉଛି ବହୁତ ଦୂର ବାଟ ଏମିତି ଆଠ ଦଶ କିଲୋମିଟର ପାଖାପାଖି ହେବ ମୁଁ ସାନବେଳୁ ସାଇକଲ ନେଇକି ସ୍କୁଲ ଯାଏ ଯିବା ଆସିବା କରୁଥିଲି ସେ ଟାଇମରେ ଆମ ଘରେ ବି ବହୁତ ଷ୍ଟ୍ରଗଲ ଚାଲିଥିଲା ମାନେ ଘର ଫ୍ୟାମିଲି ପର୍ସନ ବହୁତ ଗରିବ ଶ୍ରେଣୀର ଥିଲୁ ଆମେ ସାଇକଲ ନେଇକି ଯେତେବେଳେ ଯିବା ଆସିବା କରେ ମୋ ସାଇକଲରେ କେବେ ହାୱା ରୁହେନି ସେ ହାୱା ଭରିଦେବା ପାଇଁ ବି ପଇସା ପତ୍ର ନଥାଏ ମୋ ପାଖରେ ମୁଁ ତାହାକୁ ସେମିତିକା ଗୋଟିଏ ଗୋଟିଏ ଦିନ ବିନା ସାଇକଲରେ ବି ଯାଏ ଯେତେବେଳେ ଆମ ସ୍କୁଲରେ ପାଠ ସରିଲେ ତା'ପରେ କଲେଜ ଗଲି ମୁଁ କଲେଜରେ ନାଁ ଲେଖିବା ପାଇଁ ବି ବହୁତ ସଂଘର୍ଷ କରିକି ଗଭର୍ଣ୍ଣମେଣ୍ଟ କଲେଜରେ ସିଟ ପାଇଥିଲି ଏବଂ ସେଇ ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼ିଲା ସମୟରେ ମୁଁ ନିଜେ କାମ ବି କରେ ବାହାରେ ତା'ପରେ ପାଠ ବି ପଢ଼େ ଏବଂ ସେ କାମ କରିବା ପିରିଅଡ଼ରେ ଯେତିକି ପଇସା ପାଇଥାଏ ମୁଁ ସେହିଗୁଡ଼ାକ ମୁଁ କଲେଜ ଯିବା ଆସିବା ଗାଡ଼ି ଭଡ଼ା ୟୁଜ କରେ ଏବଂ ନିଜେ ନିଜର ଖାତା ବହି ପତ୍ର ସବୁ ଯେତିକି କିଣିବାର ପଇସା ପତ୍ର ବି ମୁଁ ନିଜେ ଯେଉଁଠି ସେଇଠି କାମ କରି କି ନେଇ ଆସିକି ପାଠ ପଢ଼ା ପଢ଼ି କରେ